ପାଞ୍ଚ ହଜାର ଚାରି ବାର ହଜାର ଦୁଇ ଶହ କୋଡ଼ିଏ ନଅ ହଜାର ପାଞ୍ଚ ଶହ ପଚାଶ ଅଠର ହଜାର ଦୁଇ ଶହ ପଞ୍ଚସ୍ତରି ଏକ ଲକ୍ଷ